ସାର୍ ନମସ୍କାର ସାର୍ ମୋର ଘରେ ଇଲେକ୍ଟ୍ରିକାଲ୍ ସାମାନ କିଛି ଖରାପ ହୋଇଯାଇଛି ସାର୍ ମୋର ଫ୍ୟାନ୍ ଏମିତି ଚାଲୁନାହିଁ ଆଉ ଚାରି ପାଞ୍ଚଟା ସୁଇଚ୍ ଖରାପ ହୋଇଯାଇଛି ଇଣ୍ଡକ୍ସନ୍ କିଛି ସମୟ ଆସୁନି ମାନେ ହିଟ୍ ଆସୁନି ଜୋର୍ରେ ଲାଇଟ୍ ଆସୁନି ଡିମ୍ ଆସୁଛି ଲାଇଟ୍ ଇନ୍ଭର୍ଟର୍ରେ ଲାଇଟ୍ ଆଜ୍ଞା ଆଉ ଦୁଇ ଦିନ ହେଲାଣି ସେମିତିଆ ପ୍ରୋବ୍ଲେମ୍ ରହୁଛି ଆଜ୍ଞା ସାର୍ ନାଇଁ ସାର୍ କାହାକୁ ଡାକିନି

ଆଜ୍ଞା ଗୋପୀନାଥପୁରୁ ହାଟ ବଜାରଠି ଆମ ଘର ଆଜ୍ଞା ଆଜ୍ଞା ନାଇଁ ସେଇଟା ଜାଣିନି

ଆଜ୍ଞା ସାର୍ ସୁଇଚ୍ଟା କିଛି ନେଇକି ଆସିଥିବେ ସାର୍ ଆଉ ଲାଇଟ୍ ଆଜ୍ଞା ହଁ ଅଛି ଆଜ୍ଞା ଆଜ୍ଞା ସାର୍ କେତେବେଳେ ଆସିବେ କେତେ ଟଙ୍କା ସାର୍ କେତେ ଟଙ୍କା ଲାଗିବ ଆପଣ କେତେ ଜଣ ପିଲାକୁ ନେଇକି ଆସିବେ ସାର୍ ମୋର ଟୁଳୁ ପମ୍ପ୍ କିନ୍ତୁ ବହୁତ ଖରାପ ହୋଇଯାଇଛି ବହୁତ ଜିନିଷ ପୁରା ଖରାପ ହୋଇଯାଇଛି ପାଣି ବି ଉଠୁନି ସେହି ଟୁଳୁପମ୍ପ୍ରେ ଆପଣ କ'ଣ ଦୋଷ ଅଛି ଇଏ ବି ଇଲେକଟ୍ରିକାଲ୍ ଇଏରେ ଯାଉଛି ନା ଆଉ ଟୁଳୁ ପମ୍ପ୍ ବି ଖରାପ ହୋଇଯାଇଛି ଫ୍ରୀଜ୍ ବି ସେଇ ଇଏରେ ଡାଉନ୍ ବି ହୋଇଯାଇଛି ବି ସେ ସବୁ ଆଡ଼କୁ କନେକ୍ସନ୍ ହୋଇଛି ନା ସବୁ ବି ଡାଉନ୍ ହୋଇଯାଇଛି ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ଆଉ ସାର୍ ଆଉ ସାର୍ ଏଇ ତା'ର କିଛିଟା ବି ଧରିକି ଆସିଥିବେ କାହିଁକିନା ପୋଡ଼ିଯାଇଛି ଜଲ୍ଦି ପହଞ୍ଚନ୍ତୁ ସାର୍ ହଉ ରଖୁଛି ସାର୍